ଭାଇ ବୁଲୁ ଭାଇ କହୁଥିଲେ ନାଁ ଭାଇ ଆମେ କାଲି

ନାଁ ଭାଇ ଏତେ କଣ ଆଉ ଟିକେ କମ୍ ରେଟ୍ ଟିକେ ଆଉ ଟିକେ କରନ୍ତୁ ହଁ ଭାଇ ଆମେ ଘରଲୋକ ଯିବୁ

ହଉ ଭାଇ ଗାଡ଼ିଟା କାଲି ଟିକେ ଦେବେ ଶୀଘ୍ରଦେବେ ଆଉ ଭଲ ଡ୍ରାଇଭର୍ ଦେବେ ଘରଲୋକ ଯିବେନା ପିଆପିଇ ଯେମିତି ନକରୁଥିବ ଲାଇସେନ୍ସ ଥିବା ଦରକାର

ଆଉ କାଲି କେତେବେଳେ ଆସିବେ ତାହାଲେ ହଁ ଆମେ ସେ ଯିବୁମାନେ ଏଠୁ ଯାହେନେ ସେଇ ଆଠଟା ଖଣ୍ଡେ ଆଠଟା ହେଇ ଯିବ ହଁ ଆଠଟା ଭିତରେ ଆସିକି ପହଞ୍ଚିବେ ଆକ୍ସିଡ଼େଣ୍ଟଫାକ୍ସିଡ଼େଣ୍ଟ ହେଉଛି ଟିକେ ଦେଖିକି ମାନେ ଭଲ ଡ୍ରାଇଭର୍ ଦେଖିକି ଦେବେ ଆଉ

ହ୍ୟାଲୋ ଭାଇ ଯେଉଁ କାଇଁ ଡ୍ରାଇଭର୍ ଆସିନି ତ ହଁ ଭାଇ ଆସିକି ଦଶଟା ହେଲାଣି ଏପର୍ଯ୍ୟନ୍ତ ଆସିନି ଆଉ କେତେବେଳ ଯିମୁ ଏପର୍ଯନ୍ତ ଆସିନି ହଉ ତାହାଲେ ଆମେ ତାହାଲେ ଆଉ କେଉଁ ଗାଡ଼ି ଦେଖୁଛୁ ନହେନେ ଆଜି କ୍ୟାନ୍ସଲ୍ କରୁଛୁ

ହଁ ଆଉ ଆର ମଙ୍ଗଳବାର ଆଡ଼କୁ ଯିବୁ ଆଉ ହଉ ଆଉ ସେ ଭଡ଼ା ଆସିନି କେତେବେଳ ପୁଣି ଆସିଯିବ ପୁଣି ଆମେ ଯିମୁ କେତେବେଳେ ତ ଆଜି ତାହେନେ ଯାଉନୁ ଆଉ କ୍ୟାନ୍ସେଲ୍ କରିଦେଲୁ